ହଁ କିଏ କହୁଥିଲେ ହଁ କୁହ ରୋହି ଭାକୁର କେରାଣ୍ଡି ପୋହଳା ଚିଙ୍ଗୁଡ଼ି କଣ ନେବ ଶହେ ଅଶି ଆସିବ ଭାକୁରମାଛ ଦୁଇଶହ ଚିଙ୍ଗୁଡ଼ି ଚାରିଶହ ନା ନା ପୁରା ସଜ ମାଛ ଆଜିର ମାଛ ଆସିଛି ତମେ ଦେଖ ମାଛ ଦେଖିଲେ ଜାଣିବ ଆଉ ତୁମେ କେତେ ନେବ ସେଟା ମୁଁ ଜାଣିନି ତୁମେ ଶହେ ଲୋକଙ୍କୁ କି କେତେ ଦେବ ମୁଁ ସେଟା ଜାଣିନି ତୁମେ କେତେ କେଜି ନେବ ସେଟା କହିବ ନା ଆରେ ନା ତୁମର କେତେ ଦରକାର ଆମେ କେମତି କହିବୁ ତୁମେ କେତେ ନେବ ସେଟା ମୁଁ କେମିତି ଜାଣିବି ତୁମ ଇଛା ନା ତୁମେ ଯେତେ ନେବ ଆମେ ସେତେ ଦେବୁ ଯେତିକି ଆମ ପାଖରେ ଥିବ ତୁମେ ସେଇ ଅନୁସାରେ କହିବ ନା ତୁମର କେତେ ଲୋକ ଖାଇବେ ସେଟା କଣ ମୁଁ ଜାଣିଛି ହଁ ହୋଇପାରିବ ହଁ ତାହା ଦେହରୁ ଯାହା ବାହାରିବ ଯଦି ବାହାରିବ ତ ବିହନ ନେବ ନବାହାରିଲେ ମୁଁ କେଉଁଠୁ ଦେବି ଆଉ ନାଇଁ ନାଇଁ କଙ୍କଡା ନାହିଁ ହଁ ଚିଙ୍ଗୁଡ଼ି ଅଛି କହିଲି ନା ଚାରିଶହ ଟଙ୍କା ତାର କେଜିଟା ଆସୁଛି ଭଲ ହେବ ତୁମେ ରୋହିମାଛ ନେଇଯାଅ ସେଟା ଭଲ ଅଛି ଭଲ ଆସିବ ହଁ ହଉ ନିଅ ହଁ ହଁ ସବୁ ମାଛ ମୋର ଫ୍ରେସ ଅଛି ଆଜିର ମାଛ ସେ ଫ୍ରେସ କରିକି ରଖା ବି ହେଇଛି କିଛି ଅସୁବିଧା ନାହିଁ ତମେ ଦେଖିଲେ ଜାଣିବନି ମାଛ ତମେ ଦେଖିକି ନେବ ନା ଦେଖିକି ନେବ ଆଉ ଅସୁବିଧା କଣ ନା ନା ହେବ କାହିଁକି ଆରେ ତୁମେ ନେବ ତୁମେ ଏବେ ଯଦି ଏବେ ଭୋଜି କରିବ ଏବେ ନେବ ଯେତେବେଳେ ଆମ କତିରୁ ତୁମେ ଫ୍ରେସ ମାଛ ନେବ ତୁମେ ନେଇକି କଣ କରିବ ସେ କଥା ଆମେ ଆଉ କଣ କହିବୁ ତୁମେ ଦେଖିକି ନେବନି କି ଦେଖିକି ନେବ ନା ହଁ ହଁ ତୁମେ ହଁ ଏଇଠୁ ଏଇଠୁ ଦେଖିବ ନେବ ଆମେ ତୁମକୁ ଭଲ ମାଛ ଦେବୁ ଠକିବୁ କାହିଁକି ଠକିବୁ ଆମେ କାହିଁକି ଆମେ ଠକିବୁ ଠକିବୁ କାହିଁକି ଆମେ କଣ ତୁମକୁ ଲୁଚେଇକି ଦେବୁ କି ଜିନିଷ ତୁମେ ଆସିବ ଜିନିଷକୁ ଦେଖିବ ତୁମର ଇଛା ହେଲେ ତୁମେ ନେବ ଇଛା ନହେଲେ ନାହିଁ ଆଉ ତାହେଲେ ଅନ୍ୟ କେଉଁ ଦୋକାନରୁ ନେଇଯିବ ଯଦି ପସନ୍ଦ ନହେଲା ଜିନିଷ ତୁମେ ଅନ୍ୟ କେଉଁଠୁ ନେବ ଅସୁବିଧା କିଛି ନାହିଁ ତୁମେ ମାଛ ଦେଖିକି ନେବ ମୁଁ କଣ ତୁମକୁ ନେଇକି ଦେଇକି ଆସିବି ସେମିତି କି ନା ତୁମେ ଲୁଚେଇକି ନେବ ତୁମେ ଦେଖିକି ନେବ ନା ଏଇଠୁ ମାଛଟା ଆଉ ମାଛଟାକୁ ନେବ ତୁମେ ଦେଖିକି ତ ଭଲ ମାଛ ନେବ ତା ପରେ ତୁମର କଣ ଅସୁବିଧା ହେବ ସେଥିପାଇଁ କଣ ମୁଁ ଦାୟୀ ନା ହୁଁ

ହୁଁ ଡେଲିଭରୀ ପାଇଁ ଅଲଗା ପଇସା ଅଛି ତୁମେ ଅଲଗା ଦେବ ତ ନହେଲେ ତୁମେ ଆସିକି ନିଜେ ନେବ ଡେଲିଭରୀ ଚାର୍ଜ ଅଲଗା ଲାଗିବ କାଟିକି ଦେଲେ ତାର ବି ଅଲଗା ଲାଗିବ ହଉ ହଉ ହଉ ଠିକ ଅଛି ତାହେଲେ ଆଉ ତୁମର କେତେବେଳେ ଦରକାର କୁହ ଦିନ ଯେ କେଉଁ ଦିନ କହିଲନି କେଉଁ ଦିନ ହେଉ କେତେଟା ଟାଇମରେ ହେଉ ହେଉ ଠିକ ଅଛି ସାଢ଼େ ଗୋଟେରୁ ଦୁଇଟା ଭିତରେ ତ ହେଉ ହେଉ ଠିକ ଅଛି ହେଉ ପହଞ୍ଚିବ ଜିନିଷ ଆଉ ହେଉ ଠିକ ଅଛି ଠିକ ଅଛି ଠିକ ଅଛି